ହ୍ୟାଲୋ ତ୍ରିପାଠୀ ବାବୁ ହଁ ତ୍ରିପାଠୀ ବାବୁ ନମସ୍କାର ମୁଁ ଟିକିଏ ବ୍ରହ୍ମପୁର ମୁଁ ସାନଜରିଆରୁ କହୁଥିଲି ଟିକିଏ ବ୍ରହ୍ମପୁର ଯିବାରେ ମୋ ଥିଲା ଟିକିଏ କିନ୍ତୁ ମୁଁ ଆପଣଙ୍କର ଆଡ୍ରେସ୍ଟା ଟିକିଏ ଆଣିଥିଲି ସାହୁ ବାବୁ ପାଖରୁ ଆଉ ବ୍ରହ୍ମପୁର କ'ଣ କେମିତିଆ ଜା ଇଏ ଜାଗା ଆଉ ତା'ପରେ ସେଇଠି କ'ଣ ଶୁଣିଛି ଯେ ମୁଁ ପୁରି ଉପମାଟା ବହୁତ ଫେମସ୍ ବୋଲି ସେ ସେ ବିଷୟରେ ଆପଣ ମୋତେ ଟିକିଏ ଜଣେଇଲେ ମୁଁ ଟିକିଏ ବ୍ରହ୍ମପୁର ଆଜ୍ଞା ନାଇଁ ତୀର୍ଥ ସ୍ଥାନ ଗ ବ୍ରହ୍ମପୁର ଜାଗା ଫେମସ୍ ଜାଗା ବୋଲି ସ ଶୁଣିଛି ସେ ଜାଗା ଟିକିଏ ଆଜ୍ଞା ଆଜ୍ଞା ଆଗି ଆଜ୍ଞା

ହୁଁ କିନ୍ତୁ ହଁ

ଆଜ୍ଞା ହୁଁ

ତାହେଲେ ଯଦି ମୁଁ ଯାଏଁ ଆପଣଙ୍କ ପାଖକୁ ଫୋନ୍ କରିବି